ଆମେ ଏଇଟା ନୂଆ ବରଷ୍ରେ ପିକନିକ୍ ଯିବାର୍ ଲାଗି ଆମେ ଆମର୍ ଯେତେବେଲେ ତା'ର୍ମାନେ ପରିବାର୍ ଥିଲା ତ ସେ ପରିବାର୍ ବାଲି ଆମେ ଗାଡ଼ିଟେ ବୁକ୍ କରିଛୁଁ ଆଉ ସେ ଗାଡ଼ି ତା'ର୍ମାନେ ମାଲିକ୍ ନେଇକି ଆମେ ଯାଇକିରି କଥାବାର୍ତ୍ତା ଲାଗ୍ଲୁ ଯେ ପହେଲା ଥର୍ ଯେନ୍ତା ତା'ର୍ମାନେ ପିକନିକ୍ ଯାଇଥିଲୁ ତ ସେ ପିକନିକ୍ରେ ଯେନ୍ତା ପଇସା ପତର୍ ନେଇଥିଲ ୟା ଗାଡ଼ି ଯିଏ ନେଇ ଯେନ୍ତା କରି ଯେଇଥିଲା ସେ ଜାଗାକେ ଯେତେବେଲେ କିଲୋମିଟର୍ ଆମେ ଯେଇଥିଲୁ ସେଥିର୍ ଲାଗି ଆମେ ଯେତେ ପଇସା ବି ଦେଇଥିଲୁ ଏଚ୍ ତା ନୁ ଅଧିକା ଶହେ ଦୁଇଶହ ଦେମୁ କିନ୍ତୁ ଗାଡ଼ିଟାକେ ଆମେ ନେମୁ ବୋଲିକିରି ଆମେ ତାକର୍ ସାଙ୍ଗେ କଥା ଲାଗିଛୁଁ ଆଉ ସେ ଗାଡ଼ିଟିର ଯେନ୍ ଡ୍ରାଇଭର୍ ଅଛନ୍ ତାକର୍ ଲାଇସେନ୍ସ ଏଜେନ୍ସି ଯେନ୍ ଅଛନ୍ ସେମାନେ ଆଘନୁ ଯେନ୍ତା ଯେଇଥିଲ ସେନ୍ତା ତାର୍ମାନେ ନେଇ ଯେଇ ହୁଏ ଟିକେ ରାସ୍ତା ଦୂର୍ ଅଛେ ରାସ୍ତା ଖରାପ ଅଛେ ଆଉ ସେଥିର୍ଲାଗି ଟିକେ ପଇସା ବେଶୀ ଲାଗ୍ବା ଆଉ ଆଘ ଟ୍ରିପ୍ରେ ଯିବାର୍ ଲାଗି ଯେନ୍ କାର୍ଟା ବୁକ୍ କରାଯାଇଛି ସେଟା ତା'ର୍ ମାନେ ଅଲଗା ଜଣେ ବୁକ୍ କରି ନେଇଛି ତ ସେଥିଲାଗି ସେମାନେ